ଆମ ଅଞ୍ଚଳରେ ଦୁଇଜଣ ଡାକ୍ତର ଅଛନ୍ତି ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ମଧ୍ୟ ପର୍ଯ୍ୟାପ୍ତ ଅନୁଷ୍ଠାନ ଅଛି ଯେମିତିକି ଆମର ନିକଟବର୍ତ୍ତୀ ଚାନ୍ଦପୁର ଠାରେ ଓ ନୟାଗଡ଼ ଠାରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି